ମୋ ନା ବିରାଜ ମୁଁ ଓଡ଼ିଶାରେ ଗୋଟେ ଓଡ଼ିଆ ପୁଅ ଏବଂ ଆମର ଯେଉଁ ଜିଲ୍ଲା ହେଉଛି ରାୟଗଡ଼ା ଜିଲ୍ଲା ଏବଂ ଆମେ ଉପାନ୍ତ ଅଞ୍ଚଳରେ ବସବାସ କରୁ ଯେଉଁଠିକି ଦୁର୍ଗମ ଅଞ୍ଚଳ ବିଜୁଳି ବ୍ୟବସ୍ଥା ମଧ୍ୟ ଏତେ ରହୁନାହିଁ ଓଡ଼ିଶା ସରକାରଙ୍କ ଦ୍ୱାରା ଯେଉଁ ବିଜୁଳି ବ୍ୟବସ୍ଥା ରହିଅଛି ସରକାରଙ୍କ ତରଫରୁ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବା ବୋଲି ବିଜୁଳି ସୁବିଧା ରହିଅଛି କିନ୍ତୁ ସେଥିରୁ ତ ଆମେ ପ୍ରାୟ ବଞ୍ଚିତ ଭାବରେ ରହିଥାଉ ଯେଉଁଟା ଆମର ଓପାନ୍ତ ଦୁର୍ଗମ ଅଞ୍ଚଳରେ ବିଜୁଳି ବ୍ୟବସ୍ଥା ଥିବା ଆବଶ୍ୟକ କିନ୍ତୁ ପ୍ରାୟତଃ ଏ ପର୍ଯ୍ୟନ୍ତ ଆମର ଦୁର୍ଗମ ଅଞ୍ଚଳ ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଆମର ଯେଉଁ ଗାଁ ଅଛି ସେଇଠି ପହଞ୍ଚି ପାରୁନାହିଁ ବହୁତ ଦୁର୍ଗମ ଅଞ୍ଚଳ ଅଛି ଯେଉଁଥିପାଇଁ ବୋଲିକି ଆମେ ବିଭିନ୍ନପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବିଜୁଳି ତ ପ୍ରାୟ ଦିନେ ଗୋଟେ ଆଠ ଘଣ୍ଟା ରହି ରହିବାର ବହୁତ ମୁଶକିଲ୍ ହୋଇଯାଇଥାଏ ଯଦି ବର୍ଷା ପବନ ହୁଏ ବର୍ଷା ସିଜନରେ ଯଦି ଆମେ ଦେଖିବା ବର୍ଷା ପବନ ହୁଏ ତା'ହେଲେ ବିଭିନ୍ନପ୍ରକାରର ଯେଉଁ ପବନରେ ଗଛ ପଡ଼ିକି ବିଜୁଳି ତା'ର ସବୁ ନଷ୍ଟ ହୋଇଯାଏ ଯାହାଦ୍ୱାରାକି ଆମର ଯେଉଁ ବିଜୁଳି ବ୍ୟବସ୍ଥାରେ ବାଧାପ୍ରାପ୍ତ ହୁଏ ଏବଂ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉ ବିଶେଷତଃ ପଢ଼ା ପିଲାମାନେ ଅଛନ୍ତି ଆମର ପୁଅ ଝିଅମାନେ ସେମାନେ ଯେଉଁ ଆଗକାଳରେ ଯେଉଁ ନାଇଁନଟିଜ୍ ପୂର୍ବରୁ ଯେଉଁ ବ୍ୟବସ୍ଥା ଥିଲା ଆମେ ଯେଉଁ ଦୀପ ଲଗେଇକି ପାଠ ପଢ଼ୁଥିଲେ ସେହିଭଳି ଆମ ପିଲାମାନେ ମଧ୍ୟ ପାଠ ପଢ଼ନ୍ତି ଯେଉଁଥିପାଇଁକି ଆମ ବର୍ଷା କାଳ ସମୟରେ ବିଭିନ୍ନ ପ୍ରକାର ଯେଉଁ ବିଜୁଳି ପାଇଁ ଅସୁବିଧାର ସମ୍ମୁଖୀନ ହେଉ ଆଉ ବିଶେଷ କରି ଯେଉଁ ଆମର ଖରା ଟାଇମ୍ କଥା କୁହାଯାଏ ସେତେବେଳେ ମଧ୍ୟ ଯେଉଁ ଏଇ ବିଜୁଳିକାଟ୍ ପାଇଁ ବୋଲିକି ଯେଉଁ କାଟ୍ ହେଉଛି ସେ ସମୟରେ ମଧ୍ୟ ଆମେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହେଉ ବିଶେଷତଃ ବିଜୁଳି ଦ୍ୱାରା ବିଭିନ୍ନ ପ୍ରକାର ଉପକରଣ ସବୁ ଚାଲେ ସେହି ଉପକରଣ ମଧ୍ୟରୁ ଟି ଭି ଯେଉଁ ଆସୁଛି ସେଇଟା ମଧ୍ୟ ବନ୍ଦ ହୋଇଯାଏ ଫ୍ୟାନ୍ ମୁଖ୍ୟତଃ ଖରା ସିଜନରେ ବହୁତ ଖରା ହୁଏ ବିନା ଫ୍ୟାନ୍ରେ ଆମେ କେବେହେଲେ ମଧ୍ୟ ରହିପାରିବାନି ସହିପାରିବାନି ତେଣୁକରି ଏହି ଯେଉଁ ଖରା ସମୟରେ ବିଜୁଳି କାଟ୍ ହୁଏ କିମ୍ବା ଆମ ଅଞ୍ଚଳରେ ଠିକ୍ ସମୟରେ ବିଜୁଳି ଆସେ ନାହିଁ ସେଇଥିପାଇଁ ବୋଲିକି ଆମେ ବହୁତ ଗରମରେ ମଧ୍ୟ ବାହାରେ ଯଦି ଆମେ ଶୋଇଥାଉ ତା'ହେଲେ ବିଭିନ୍ନ ପ୍ରକାର ଆମ ଦୁର୍ଗମ ଅଞ୍ଚଳ ଯୋଗୁଁ ଯେଉଁ ବିଷାକ୍ତ ସାପ ସେ ସବୁ ଆସିକି ଆମକୁ ଏଇଟା କରିଦିଏ ସେଥିପାଇଁ ବୋଲିକି ବିନା ବିଜୁଳିରେ ଆମେ ବାହାରେ ଶୋଇଲେ ସବୁ ଅସୁବିଧାର ସମ୍ମୁଖୀନ ହେଇଥାଉ ଆଉ ବିଶେଷ ଭାବରେ ଆମର ଦୁର୍ଗମ ଅଞ୍ଚଳରେ ବିଜୁଳି ଅଭାବ ହେତୁ ଆମେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଥାଉ